ହ୍ୟାଲୋ ଅଟୋ ଭାଇ ଏହି ରାସ୍ତାରେ ତ କାମ ଚାଲିଛି ତେଣୁ ଆମେ ଅନ୍ୟ ରାସ୍ତାରେ ଯିବାକୁ ପଡ଼ିବ ଆଚ୍ଛା କହିଲେ ଅଟୋ ଭାଇ ରାସ୍ତା ଅନୁସାରେ ଗଲେ କେତେ ସମୟରେ ଲାଗିବ ମୁଁ ତମକୁ ପଚାରୁଛି ଅଟୋ ଭାଇ ସେହି ରାସ୍ତା ବନ୍ଦ ଥିବାରୁ ଆମେ ଖାଇପାରିବା ନାହିଁ ମୋର ଏମର୍ଜେନ୍ସି କାମ ଅଛି ଯଦି ମୁଁ କୌଣସି ହାଲତ୍ରେ ଘରକୁ ଯିବାକୁ ପଡ଼ିବ ମୋତେ ଘର ଲୋକେ ଖୋଜୁଥିବେ ତେଣୁକରି ଆପଣ ଯଥା ଶୀଘ୍ର ମୋତେ ଆମ ଘରକୁ ପହଁଞ୍ଚାଇ ଦିଅନ୍ତେ ଯେକୌଣସି ହାଲତ୍ରେ ବି ଆମ ଘରକୁ ମୋତେ ପହଁଞ୍ଚିବାକୁ ପଡ଼ିବ ଆପଣଙ୍କୁ ତେଣୁକରି ଆମେ ଏହି ନୂଆ ରାସ୍ତାରେ ଯିବାକୁ ପଡ଼ିବ ଅଟୋ ଭାଇ ଆନୁମାନିକ ହିସାବରେ ସେହି ସ୍ଥାନକୁ ପହଁଞ୍ଚିବା ପାଇଁ ଯେତେ ଘଣ୍ଟା ବି ଲାଗୁ ସେ ସେଇଠାକୁ ମୋତେ ନେଇ ଜାଣନ୍ତୁ ତେଣୁକରି ମୋତେ ଆନୁମାନିକ ସମୟ କୁହନ୍ତୁ ଅଟୋ ଭାଇ ସେ କହିଲ ପାଞ୍ଚ ଘଣ୍ଟା